ହ୍ୟାଲୋ ହ୍ୟାଲୋ ହଁ କ'ଣ ହେଲା କୁହ ଲିଟର୍ କ୍ଷୀର ଲିଟର ଷାଠିଏ ଟଙ୍କା ହଁ ଇଏ ଷାଠିଏ ଟଙ୍କାରେ ଆଉ କ'ଣ ଭଲ କ୍ଷୀର ମିଳିବ ଆଉ ଭଲ ପଇସା ଦେଲେ ଭଲ କ୍ଷୀର ମିଳିବ ଆ ଷାଠିଏ ଟଙ୍କାରେ କ୍ଷୀର ସବୁ ତ ରେଟ୍ ରାଟ୍ ହେଲାଣି ଆଉ ଗାଈକି କ'ଣ ଖାଇବାକୁ ଦେବ ଅଧିକରେ ପଇସା ପଡ଼ୁଛି ପଡ଼ିବ ହଉ ହଉ ପଇସା ଯଦି ଅଧିକ ଦବ ତା'ହେଲେ ଭଲ କ୍ଷୀର ଦବା ଆଉ ସେ ଅଶୀ ଟଙ୍କା ନେବି ଆଉ କ'ଣ ଏ ଷାଠିଏ ଟଙ୍କା ନଉଛି ଅଶୀ ଟଙ୍କା ନେବି କ୍ଷୀର ଲିଟର

ହାପ୍ ଲିଟରକୁ ଚାଳିଶି ଟଙ୍କା ନେବି ହଁ ହଁ ଅଧ ଲିଟର ହଁ ଅଧ ଲିଟର କୁ ଚାଲିଶି ଟଙ୍କା ଆଉ ଫୁଲ୍ ଲିଟର ନେଲେ ଆଉ ଅଶୀ ଟଙ୍କା ନହେଲେ ପଚିଶି ଟଙ୍କା ଦବା ପାଞ୍ଚ ଟଙ୍କା କାଟିକି ଆଉ ଆଉ ପନିର୍ ପା ହେଲା ପନିର ପା ହେଲା ଶହେ ଟଙ୍କା ହେଲା ପନିର ପା ଶହେ ଟଙ୍କା ଭଲ ପନିର ହଁ ହଁ ଭଲ କ୍ଷୀର ଦେବ ହଁ ହଁ ହଁ ହଁ ପାଉଡ଼ର ଫାଉଡ଼ର କାଇଁ ମିଶାଇବ ଭଲ କ୍ଷୀର ଦେବୁ ପାଣି ମିଶିବା କମିଯିବ ଆ ପା ଷାଠିଏ ଟଙ୍କା କ୍ଷୀର ଟିକେ ପାଣି ରହୁଛି ଆଉ ଭଲ କ୍ଷୀର ହେଲେ ଅଶୀ ଟଙ୍କାରେ ଆଉ ପାଣି ଫାଣି ମିଶିବନି ନାଁ ଆଚ୍ଛା ହଉ ହଉ ଆସିକି ନବ ଆଉ କ'ଣ ହେଲା ଆଉ ତ ଆଉ କେତେବେଳେ ଟାଇମ୍ ହେଲା ଦେଖାଇକି କୁୁହ ଆଉ ଟାଇମ୍ ଆଉ ହେଲା